ଦୁତୀୟ ଉତ୍ପାଦରେ ଚାଷ କାର୍ଯ୍ୟ କପଡ଼ା ନ ବିଭିନ୍ନ କଥା ଦୃତୀୟ ଉତ୍ପାଦ ଦ୍ୱାରା ନକାରରାତ୍ମକ ଏଇଟା ହେଉଛି ଯେ ଆମର ଜଳବାୟୁ ଜଳ ବାୟୁ ଏଇଟା ବହୁତ ପ୍ରଦୂଷଣ ହେଉଛି ବିଭିନ୍ନ କଳକାରଖାନା ସେ ଗ୍ୟାସ୍ ଗ୍ୟାସ୍ରେ ବାୟୁ ପ୍ରଦୂଷଣ ହୋଇଯାଉଛି ହଁ ପ୍ରାଥମିକରୁ ପ୍ରାଥମିକରେ ପରିବେଶ ଅନୁକୂଳ ରହିବା ରହିବା ବେଲେ ଦ୍ଵିତୀୟ ଉତ୍ପାଦରେ ବିଭିନ୍ନ ମାନେ ସବୁ ପ୍ରଦୂଷଣ ହେଉଛି ସେଥିପାଇଁ ଗୋଟେ ମାନେ ଅନୁଭୂତି ଏହା କରାଯାଉଛି ଆଉ ଭଲ ଭଲ ବି ହଁ କରାଯାଉଛିି କିଛି ମନ ତା' ବିଶେଷତା ଅଛି କିନ୍ତୁ ଏହାର ଦ୍ଵିତୀୟ ଉତ୍ପାଦରେ କିଛି ହେଇପାରୁନି ହେଉଛି ବହୁତ କିଛି କିନ୍ତୁ ଆମର ସବୁ ପ୍ରଦୂଷଣ ହୋଇଯାଉଛି କ'ଣ ବିଭିନ୍ନ କଳକାରଖାନାରେ ପ୍ରଦୂଷିତ ହେଉଥିବା ସବୁ ବିଭିନ୍ନ ହିସାବରେ କରାଯାଉଛି ସେଥିପାଇଁ ବହୁତ କିଛି ଆମର ଯେ କଳକାରଖାନା ଉଠୁଥିବା ସେ ଗ୍ୟାସ୍ରେ ଆମର ବାୟୁ ପ୍ରଦୂଷିତ ହେଇଯାଉଛି ବିଭିନ୍ନ ଜଳ ଜଲରେ ଯେଉଁ ମୁଁ ପଡ଼ୁଛି ଜଳ ବି ମଧ୍ୟ ପ୍ରଦୂଷିତ ହୋଇଯାଉଛି ତ ସେଥିପାଇଁ ଦ୍ଵିତୀୟ ଦଶ ଆମର ଏ ନକରାତ୍ମକ ଅନୁଭୂତି ରହିଅଛି ସେଥିପାଇଁ ସେ ଏତିକି ମାତ୍ର